ମୋ' ଜୀବନରେ ଗୋଟିଏ ଦୁର୍ଘଟଣା ଘଟିଥିଲା ସେ'ଟା ହେଉଛି ଘରପୋଡ଼ି ଖରା ଦିନ ଦୁଇଟା ଟାଇମ ପୁରା ଶୁନ୍ସାନ୍ ଯେ ଯୁଆଡ଼େ ପାଣି ନାହିଁ ଯେ ଯୁଆଡ଼େ ସବୁ ଶୋଇଛନ୍ତି ଯିଏ ଦିନ ଦିଟାରେ ନିଆଁ ଲାଗିଲା ଆମ ଘର ଚାଳରେ ଆଉ ଆସିବାକୁ ପାଖକୁ କେହି ଜଣେ ବି ନାହାଁନ୍ତି ଘରେ ଲୋକ କେହି ନାହାଁନ୍ତି ସେ ଜିନିଷପତ୍ର ବି କିଛି ନେଇପାରିଲୁ ନାହିଁ ଘରପୋଡ଼ିରେ ଛୁଆଙ୍କୁ ଧରିକି ମୁଁ ଜୀବନ ବିକଳରେ ଘରୁ ବାହାରିକି ଆସିଲି ହେରି ଆଉ ଆସିଲା ବେଳକୁ ଦେଖିଲା ବେଳକୁ ଆମ ଘରଦ୍ଵାର ସବୁ ପୋଡ଼ିଯାଇଛି କେଉଁଠି ଟିକିଏ ବସିବାକୁ ଜାଗା ନାହିଁ କି ରହିବାକୁ ବି କେଉଁଠି ବାସ ନାହିଁ ଖରାରେ ତାତିକି ଇଏ ହେଉଛି ଆଉ ଖାଲି ଭୂଇଁରେ ଗଡିକି ସବୁ କାନ୍ଦୁଛନ୍ତି ଛୁଆଗୁଡ଼ା ଖାଇବାକୁ ବି କିଛି ପାଇଲୁନାହିଁ ଆଉ ସରକାରରୁ ଗୋଟିଏ କଳା ପାଲ ପାରି ପାଇଲାଠୁ ତାକୁ ଉପରେ ଟାଙ୍କିକି ରହିଲୁ ଆଉ